ଶେୟାର ବଜାର ବିଷୟରେ ମୁଁ ଅଧିକ ଜାଣି ନଥିଲେ ମଧ୍ୟ ଅଳ୍ପ କିଛି ଜାଣିଛି ଶେୟାର ବଜାର ହେଉଛି ଅନ୍ତର୍ଜାତୀୟ ବଜାର ଯେଉଁଥିରେ କି ଧନୀଶାଳୀ ଲୋକମାନେ ତାଙ୍କ ଟଙ୍କାକୁ ବିଭିନ୍ନ କମ୍ପାନୀରେ ଲଗାନ୍ତି ଯଦି କମ୍ପାନୀର ଲାଭ ଅଧିକ ହୁଏ ତାହା ହେଲେ ଟଙ୍କା ଲଗାଇଥିବା ଲୋକର ଟଙ୍କା ବୃଦ୍ଧି ହୁଏ ଯଦି କମ୍ପାନୀର କ୍ଷତି ହୁଏ ତା'ହେଲେ ଲୋକର ପଇସା କ୍ଷତି ହୁଏ ଡିଜିଟାଲ ଆପ ଦ୍ଵାରା ଘରେ ବସି ମଧ୍ୟ ଏହି କାରବାର କରିପାରୁଛନ୍ତି